ନୟାଗଡ଼ ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାକୁ ସରକାର ତ୍ୱରାନ୍ୱିତ କରୁଛନ୍ତି ଗ୍ରାମଠାରୁ ଆରମ୍ଭ କରି ସରକାରୀ ବେସରକାରୀ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ଗ୍ରାମାଞ୍ଚଳରେ ଆଶା ଅଙ୍ଗନବାଡ଼ି କର୍ମୀ ଏ ଏନ୍ ଏମ୍ ଇତ୍ୟାଦିଙ୍କ ମାଧ୍ୟମରେ ଶିଶୁଙ୍କୁ ଗର୍ଭବତୀ ପ୍ରସୂତିଙ୍କର ତଦାରଖ ଟୀକାକରଣ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ଚିକିତ୍ସାଳୟମାନଙ୍କରେ ଆମ୍ବୁଲାନ୍ସ ଜନନୀ ସୁରକ୍ଷା ଗାଡ଼ି ଇତ୍ୟାଦି ଦ୍ୱାରା ରୋଗୀ ସ୍ଥାନାନ୍ତରୀକରଣ କରାଯାଉଛି ଜରୁରୀକାଳିନ ପରିସ୍ଥିତି ପାଇଁ ଶହେ ଆଠ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଉଛି ଡାକ୍ତରଖାନାର ମାଗଣା ସ୍ୱାସ୍ଥ୍ୟସେବା ଚିକିତ୍ସା ମାଗଣା ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି ଆବଶ୍ୟକ ସ୍ଥଳେ ବିଭିନ୍ନ ବଡ଼ ବଡ଼ ମେଡ଼ିକାଲକୁ ରେଫର ମଧ୍ୟ କରାଯାଉଛି ଏବଂ ମାଗଣାରେ ସଫଳ ଅସ୍ତ୍ରାପଚାର ମଧ୍ୟ କରାଯାଇ ପାରୁଛି